ଆମେ ମାନେ ରଜ ପର୍ବ ଦୀପାବଳି ପର୍ବ ସାବିତ୍ରୀ ବ୍ରତ ମାଣବସା ଗୁରୁବାର ଏହିପରି ଅନେକ ପର୍ବ ପାଳନ କରିଥାଉ ରଜରେ ଆମେ ଚାରିଦିନ ସଜବାଜ ରଜ ସଂକ୍ରାନ୍ତି ଭୂମି ଦହନ ବସୁମତୀ ସ୍ନାନ ଏହିସବୁ କରିଥାଉ ମାଣବସା ଗୁରୁବାରରେ ଆମେ ଘରଦ୍ୱାର ଲିପା ପୋଛା କରି ମହାଲକ୍ଷ୍ମୀଙ୍କୁ ସ୍ଥାପନା କରିଥାଉ ସାବିତ୍ରୀ ବ୍ରତ ମଧ୍ୟ ଆମେ ପାଳନ କରିଥାଉ